ଡ୍ରାଇଭର ଭାଇ କପିଳାସରେ ପହଞ୍ଚିବା ପାଇଁ ଆଉ କେତେ ସମୟ ଲାଗିବ କାହିଁକି ନା ସେଠାରେ ବାପା ଅପେକ୍ଷା କରିଛନ୍ତି ସେ ବହୁତ ବିରକ୍ତ ହେଲେଣି ମୋର ବି ବହୁତ ଲେଟ ହୋଇଯାଉଛି ଆଉ କୌଣସି ରାସ୍ତା ନାହିଁ ଶୀଘ୍ର ଯାଇ ସେଠାରେ ପହଞ୍ଚିବାକୁ ଯଦି ଅଛି ତାହେଲେ ସେବାଟେ ଚାଲନ୍ତୁ କାହିଁକି ନା ରାସ୍ତା ଜାମ ଥିବାରୁ ଆମକୁ ପହଞ୍ଚିବାକୁ ଆହୁରି ସମୟ ଲାଗିବ